ଭାରତର ସବୁଠାରୁ ଲୋକପ୍ରିୟ କ୍ରୀଡ଼ା କହିଲେ ହକିକି ବୁଝାଯାଏ ହକି ହେଉଛି ଭାରତର ଜାତୀୟ କ୍ରୀଡ଼ା ଏହାକୁ ପ୍ରଥମେ ଆମେ ହକିକି ଗୁରୁତ୍ୱ ଦଉ କିନ୍ତୁ ଯେହେତୁ ବର୍ତ୍ତମାନେ ଲୋକପ୍ରିୟ କ୍ରୀଡ଼ା ହିସାବରେ କ୍ରିକେଟକୁ ବେଶୀ ଗୁରୁତ୍ୱ ଦେଉଛନ୍ତି ବା କ୍ରିକେଟର ଲୋକପ୍ରିୟତା ଅଧିକ ତ ହକିର ଆମର ଦିଲୀପ ତିର୍କୀ ଧନରାଜ ପିଲେ ଅଜିତ ପାଲସିଂ ଏମାନେ ହଉଚନ୍ତି ହକିର ଲିଜେଣ୍ଡ ଏମାନେ ହକିର ହକିକୁ ଏମାନେ ଆଗକୁ ନେବା ପାଇଁ ସର୍ବଦା ଚେଷ୍ଟା କରିଛନ୍ତି ଆଉ ହକି ଯେହେତୁ ଆମର ଜାତୀୟ କ୍ରୀଡ଼ା ଆଉ ଆଉ ତ ଅନେକ କ୍ରୀଡ଼ା ଅଛି ତା' ଭିତରେ ଫୁଟବଲ୍ ଅଛି ଭଲିବଲ୍ ଅଛି କବାଡ଼ି ଅଛି ଟେନିସ୍ ଅଛି ଟେବୁଲ୍ ଟେନିସ୍ ଅଛି ବିଭିନ୍ନ ପ୍ରକାର କ୍ରୀଡ଼ାମାନ ରହିଛି ଆଉ କ୍ରିକେଟ ହେଲା ସବୁଠାରୁ ଲୋକପ୍ରିୟ କ୍ରୀଡ଼ା ଭାରତର କ୍ରିକେଟରେ ଅଧିକ ଆମର କପିଲ ଦେବ ସୁନୀଲ ଗାଭାସ୍କର ମହେନ୍ଦ୍ର ଅମଲନାଥ ମହେନ୍ଦ୍ର ସିଂ ଧୋନି ରୋହିତ ରୋହିତ ଶର୍ମା ବିରାଟ କୋହଲି ଏମାନେ ହେଉଛନ୍ତି ସଚିନ ତେନ୍ଦୁଲକର ଇଏ ହେଉଛନ୍ତି କ୍ରିକେଟର କିମ୍ବଦନ୍ତୀ ପୁରୁଷ ଏମାନେ କ୍ରିକେଟକୁ ବହୁତ ଆଗକୁ ନେଇଛନ୍ତି